ଆଧୁନିକ ଦୁନିଆରେ ସମସ୍ତେ ହିନ୍ଦୀ ଇଂରାଜୀ କହିବାକୁ ବହୁତ ପସନ୍ଦ କରନ୍ତି ହେଲେ ଓଡ଼ିଆ କହିବାକୁ ନାପସନ୍ଦ କରନ୍ତି ଯଦି ଆଜିକାଲିର ଆଧୁନିକ ଦୁନିଆରେ କେହି ଓଡ଼ିଆ ହେବା ଓଡ଼ିଆ ହେବା ଓ ଓଡ଼ିଆ କିଛି ଲେଖି ତେବେ ସେମାନେ ଭାବନ୍ତି ତାକୁ କିଛି ଆସୁନାହିଁ ସେ ମୂର୍ଖ ହେଲେ ଓଡ଼ିଆ ଭାଷା ଯେମିତି ସରଳତା ଓ ସୁନ୍ଦରତା ଅଛି ତାହା ଅନ୍ୟ କୌଣସି ଭାଷାରେ ନାହିଁ ଓଡ଼ିଆ ଭାଷା ଆମ ମାତୃଭାଷା ଓଡ଼ିଆ ହିଁ ବହୁତ ସୁନ୍ଦର କହିବାରେ ଓଡ଼ିଆ ଭାଷା କହିବା ବୁଝିବା ଶୁଣିବା ଆଉ ଲେଖିବା ପାଇଁ ବହୁତ ସହଜ ଅଟେ ସରଳ ହେଲେ ଆଜିକାଲି ଆଧୁନିକ ଦୁନିଆରେ ଓଡ଼ିଆ ଭାଷା ମହତ୍ଵକୁ କେହି ବୁଝନ୍ତି ନାହିଁ ଆଜିକାଲି ବାପା ମା'ମାନେ ତାଙ୍କ ପିଲାମାନଙ୍କୁ ସରକାରୀ ବିଦ୍ୟାଳୟରେ ଓଡ଼ିଆ ମିଡ଼ିଅମ୍ରେ ଆଉ ପଢ଼ା ପଢ଼ିବାକୁ ଇଚ୍ଛା କରୁନାହାନ୍ତି ସେମାନେ ଭାବନ୍ତି ଏଠାରେ ତାଙ୍କ ପିଲା ପଢ଼ିଲେ ମୂର୍ଖ ହେଇଯିବ ମୂର୍ଖ ହୋଇଯିବ ବୋଲି ଭାବେ ଇଂରାଜୀ ବିଦ୍ୟାଳୟ ପଢ଼ାପଢ଼ ପଢ଼ାଉଛନ୍ତି ଆଜିକାଲି ଓଡ଼ିଆ ଭାଷା ଅନେକ ସମସ୍ୟ ସମ୍ମୁଖୀନ ହେଉ ହେଉଛି